ମୋର ଚାରିପାଖରେ ଥିବା ପାଞ୍ଚ ଜଣଙ୍କର ନାମ ହେଲା ସତ୍ୟ ନାରାୟଣ ମହାପାତ୍ର ଅଭିଜିତ କୁମାର ମହାନ୍ତି ଦିବ୍ୟ ରଞ୍ଜନ ମହାକୁଡ଼ ଭୋଳାଶଙ୍କର ବେହେରା ସୂର୍ଯ୍ୟପ୍ରକାଶ ମହାପାତ୍ର